ଆଗକାଲରେ ଓଡ଼ିଶାର ପର୍ଯ୍ୟବେଠନ କିଛି ଆକର୍ଷଣୀୟ ତଥା କିମ୍ବା ଐତିହାସିକ ରହିଛି ଯାହା ଆଗକାଳରେ ଯେଉଁ ଲେଖୁଥିଲେ ସେଇ ଲେଖାକୁ ଆଜିକାଲି କିଛି ଚିହ୍ନି ପାରୁନି ସେଥିପାଇଁ ସତ୍ୟତା ବ୍ୟକ୍ତି ସାଂସ୍କୃତିକ ଭୀମ ଓ ଓ ନିୟମ ଥିଲେ ଚାଲି କରିଥିବା ସମୟରେ ଆନ୍ଦୋଲନ କଲିଙ୍ଗ ଯୁଦ୍ଧ ହୋଇଥାଏ ଓଡ଼ିଶାର ଓଡ଼ିଶାର ବିଷୟରେ ଐତିହାସିକ ତଥା ରହିଥାଏ ଯାହା ପର୍ଯ୍ୟଟନୀୟ ଜଣା ନଥାଏ